ସହର ଅଞ୍ଚଳରେ ନୃତ୍ୟଶିଳ୍ପୀମାନେ ତ ବହୁତ ଆଗକୁ ବଢ଼ିଯାଆନ୍ତି କାରଣ ତାଙ୍କ ଗୁରୁଜନମାନେ ତାମାନେ ଅଧିକ ଇନକମ୍ ବି କରୁଥାନ୍ତି ଆଉ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ବତଉଥାନ୍ତି ଆଉ କିନ୍ତୁ ଗାଁ ଗହଳିରେ ଯେଉଁମାନେ ଗାଁ ଗହଳିରେ ବି ବହୁତ ତାମାନେ କଳାକାରମାନେ ଅଛନ୍ତି ନୃତ୍ୟଶିଳ୍ପୀ ମାନେ ଅଛନ୍ତି ଯାହାକରିକି ସହର ଅପେକ୍ଷା ସେମାନଙ୍କ ପାଖରେ ବହୁତ ଓ ସେମାନେ ବହୁତ ଗୁଣରେ ସେମାନେ ଗୁଣୀ କିନ୍ତୁ ହେଲେ ବି ସେମାନେ ବାହାରକୁ ଆସି ପାରୁନାହାନ୍ତି କାହାର ଆର୍ଥିକ ପରିସ୍ଥିତି ପାଇଁ ତ କିଏ ଘରର ତାମାନେ ଘରେ ଲୋକ ମନା କରନ୍ତି ତ ସେଇ ଗାଁ ଜାଗାମାନଙ୍କୁ ଆମ ସରକାର ଯଦି କିଛି ସାହାଯ୍ୟ କରନ୍ତେ କି ଆମେ ଆର୍ଥିକ ଯେପରି ଆର୍ଥିକ ସହଯୋଗ କରନ୍ତେ ତାହେଲେ ସେଇ ଗାଁର ଲୋକ ମଧ୍ୟ ବାହାରକୁ ଆସିପାରନ୍ତେ ଆଉ ତାଙ୍କର ଦକ୍ଷତା ସେମାନେ ଦେଖେଇ ପାରନ୍ତେ